ମୋତେ ଲାଗେ ପିଲାମାନେ ଯଦି ନିଜର ସଞ୍ଚୟ ଆକାଉଣ୍ଟ ରଖିବେ ତାହା ଏକ ଭଲ କାମ କାରଣ ସଞ୍ଚୟ ଆକାଉଣ୍ଟ ରଖିଥିବା ଦ୍ୱାରା ବହୁତ ବ୍ୟବହୃତ ମାନେ ବହୁତ ସୁବିଧା ଅସୁବିଧାରେ ବ୍ୟବହାର ହୋଇଥାଏ କାରଣ ପିଲାମାନଙ୍କର ପକେଟ୍ ମନୀ ମଧ୍ୟ ଥାଏ ମାନେ ସବୁବେଳେ କ'ଣ ବାପା ମା'ଠାରୁ ମାଗିପାରୁଛୁ କି ଜଣେ ତା ସଞ୍ଚୟ ଆକାଉଣ୍ଟ ଯଦି ରଖିବେ ତା'ଲାଗି ସୁବିଧା ଅସୁବିଧାରେ ତାହା ବ୍ୟବହାର ହୋଇପାରିବ ଏମିତିରେ କି ସବୁ ପିଲା ଏଇନା ଚାରିଆଡ଼େ ଖର୍ଚ୍ଚ ବାର୍ଚ୍ଚ ଚାରିଆଡ଼େ ଏମିତି ହେଉଛନ ଦରକାର ବେଳେ ପଇସା ହିଁ ନଥିବ ତାଙ୍କ ପାଖରେ ସେଥିପାଇଁ ସଞ୍ଚୟ ଆକାଉଣ୍ଟ ରଖିବା ଦ୍ୱାରା ତାଙ୍କର ବହୁତ ଅସୁବିଧାର ସମ୍ମୁଖୀନ ହୋଇନଥାନ୍ତି ସଞ୍ଚୟ ଆକାଉଣ୍ଟ ରଖିଲେ ଅସୁବିଧାର ସମ୍ମୁଖୀନ ହୋଇପାରିବେ ନାହିଁ ଆଉ ସଞ୍ଚୟ ଆକାଉଣ୍ଟ ଦ୍ୱାରା ଯେତେବେଳେ କ'ଣ ବଡ଼ ବଡ଼ ଅସୁବିଧା ବି ଆସିଲେ ମଧ୍ୟ ସଞ୍ଚୟ ଆକାଉଣ୍ଟ ଯଦି ଥିବ ତା'ହେଲେ ମାନେ ଅସୁବିଧାରୁ ମୁକୁଳି ପାରିବେ ସଞ୍ଚୟ ଆକାଉଣ୍ଟ ରଖିଲେ କ'ଣ ଭଲ କାରଣ